ହ୍ୟାଲୋ ହୋଟେଲ ସାଫ୍ରନ୍ସ ସ୍ପାଇସରୁ କହୁଛନ୍ତି କି ମୋର କିଛି ଖାଇବା ଅର୍ଡ଼ର ଦେବାର ଥିଲା ଯେମିତିକି ବିରିୟାନୀ ଦୁଇ ପ୍ଲେଟ ପନିର ଦୁଇଟା ପ୍ଲେଟ ଚିଲ୍ଲୀ ଚିକେନ ଦୁଇ ପ୍ଲେଟ ଓ ଚିକେନ ଲଲିପପ ବଟର ନାନ ଏହିସବୁ ଏଥିରେ ଟିକିଏ ଲୁଣ ଟିକିଏ କମ ରଖିବେ ଆଉ ମସଲା ବି ଟିକିଏ କମ ରଖିବେ ତେଲ ବି ଟିକିଏ କମ ରଖିବେ ଆଉ ଡେଜର୍ଟରେ ଲେଖନ୍ତୁ ଗୋଲାପ ଯାମୁନ ଏବଂ ରସମଲାଇ ଆଉ ଏଥିରେ ଟିକିଏ ଚିନି ବି କମ ରଖିବେ କାରଣ ଡକ୍ଟର ମୋତେ ଟିକିଏ ମନା କରିଛନ୍ତି ଏସବୁ ଖାଇବାକୁ ଆଉ ଟିକିଏ ଦେଖି ଚାହିଁକି ଏଗୁଡ଼ାକ ସବୁ ବନେଇକି ଟିକିଏ ଜଲ୍ଦି ମୋ ପାଖକୁ ପଠେଇବେ ଆପଣଙ୍କୁ ରିକୁଏଷ୍ଟ କରୁଛି ଟିକିଏ ଜଲ୍ଦି ଯେତେ ଜଲ୍ଦି ମୋ ପାଖକୁ ପଠେଇ ପାରିବେ